ବେସରକାରୀ ସଂଗଠନ କ୍ଲବ୍ ରାଜନୈତିକ ପକ୍ରିୟାରେ ବହୁତ୍ କିଛି ହେଲ୍ପ୍ କରିଥିସି ଯେନ୍ତା କି ଯେତେବେଲେ ଆମେ ଭୋଟ୍ ଦେସୁଁ ତାର୍ ଆଗରୁ ରେଲିରେ ସବୁ ଗାଁର୍ ମା ଭଉଣୀ ଭାଇମାନଙ୍କୁ ଏକଜୁଟ୍ କରି କରି ରେଲି କରାଯାଏଥିସି ଆରୁ ତା'ପରେ ଭୋଟ୍ ଦେବାପାଇଁ କାଣା କାଣା କର୍ବାର୍ କଥା କାଣା କାଣା ନେଇ ସେମାନେ କହିଥିସୁଁ ତା'ପରେ ପଇସା ସେମାନେ ବାଣ୍ଟୁଛନ୍ ଭୋଟ୍ ଦେବି ବୋଲିକରି ଆରୁ ବହୁତ୍ କିଛି ଭଲ୍ ଜିନିଷ୍ ବିଲ୍ କର୍ସନ୍ ବେସରକାରୀ ସଂଗଠନମାନେ ଆରୁ ବହୁତ୍ କିିଛି ଖରାପ୍ ଜିନିଷ୍ ବିଲ୍ କରସନ୍ ସେମାନେ ଯେନ୍ତାକରି କି ଇ ଇ ଚିହ୍ନାରେ ଭୋଟ୍ ଦିଅ ବୋଲିକରି ଜିତିର୍ଆଶାରେ ପଇସା ବାଣ୍ଟିବେ କିନ୍ତୁ ସେ ଜିନିଷ୍କେ ଆମେ ଧ୍ୟାନ୍ ଦେଇକରି ଭୋଟ୍ ଦେବାର୍ କଥା ଯେ କେନ୍ ପାଟିକେ ଭୋଟ୍ ଦେଲେ କାଣା ହେବା ସେଟା ଆମେ ଭାବିକିରି ଭୋଟ୍ ଦେବାର୍ କଥା